ପଙ୍ଖାଟି ବହୁତ ଓଜନ ଅଛି ଅଳ୍ପ ଦିନ ପରେ ଖରାପ ହୋଇଯାଉଛି ଏହି କମ୍ପାନୀର ନିକଟରେ କୌଣସି ମରାମତି ଦୋକାନ ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି